ଆମ ଓଡ଼ିଶାର ବିଭିନ୍ନ ପ୍ରକାର ଇତିହାସ ରହିଛି ଯେପରିକି ଉତ୍କଳ ଦିବସ ଆମର ଏପ୍ରିଲ୍ ଏକ ତାରିଖରେ ପାଳନ କରାଯାଏ

ରାଜା ମୁକୁନ୍ଦଦେବଙ୍କ ଅମଳରୁ ଇନ୍ଦୋର ଷ୍ଟାଡ଼ିଅମ୍ ବା ବାରବାଟୀ ଦୁର୍ଗ ରହିଛି ଯେଉଁଠି କଳାପାହାଡ଼ ନାମକ ଜଣେ ମୁସଲମାନ୍ ବ୍ୟକ୍ତି ଲୁଣ୍ଠନ କରିବା କାର୍ଯ୍ୟରେ ଆସିଥିଲା ଓ ସେଇଠି ଭଙ୍ଗାରୁଜା ମଧ୍ୟ କରିଦେଇ କରି କି ଯାଇଥିଲା ଓ ଏବେ ଇନ୍ଦୋର ଷ୍ଟାଡ଼ିଅମ୍ ବା ବାରବାଟୀ ଦୁର୍ଗକୁ ସଜଡ଼ା ଯାଉ ଠିକ କରାଯାଉଛି

ଆଗକାଳରେ ଲୋକମାନେ ନୌକାରେ ବସି ବିଲାତକୁ ଯାଇକି ବ୍ୟବସାୟ କରୁଥିଲେ ଓ ସେହିଦିନ ଆମେ ଡଙ୍ଗା ଭସା ରୂପେ ପାଳନ ମଧ୍ୟ କରୁଛୁ